ମୁଁ ତ ସବୁବେଳେ ବସ୍ରେ ଯିବା ଆସିବା କରେ କଲେଜ୍ରୁ କଟକରୁ ଭଦ୍ରକ ପର୍ଯ୍ୟନ୍ତ ଆଉ ସବୁବେଳେ ବିଭିନ୍ନ ପ୍ରକାରର ବସ୍ରେ ଯିବା ଆସିବା କରେ ଗୋଟେ ବସ୍ରେ ନୁହେଁ ଯେତେବେଳେ ଯୋଉ ବସ୍ ଥାଏ ଯୋଉଦିନ ହଷ୍ଟେଲ୍ ଛୁଟି ହେବ ଯେତେବେଳେ ସମୟରେ ଆମକୁ କ୍ଲାସ୍ ନଥିବ ସଇଲା ଯେତେବେଳେ ସେତେବେଳେ ଆସୁ ବିଭିନ୍ନ ବସ୍ରେ ଆସିଛି ଆଉ ବସ୍ରେ ତ ଡାହାଣ ସାଇଡ଼ ଆଗରେ ଥାଏ ଡ୍ରାଇଭର୍ଙ୍କ ସିଟ୍ ଆଉ ଝରକା ତ ବସ୍ର ଦୁଇ'ପଟେ ଥାଏ ମୋତେ ଟିକେ ଝରକା ପାଖ ସିଟ୍ ରେ ବସିବାପାଇଁ ଭଲଲାଗେ ଆଉ ଝରକା ପାଖରେ ବସିଲେ ବାନ୍ତିଫାନ୍ତି ଲାଗିବନି ଏତେ କାହିଁକିନା ପବନ ସବୁବେଳେ ବାଜୁଥାଏ ନା ଆଉ ଉପରେ ବସ୍ରେ ସିଷ୍ଟମ୍ ଭଲ ଥାଏ ପଛ ପଟରେ ୟା'ଙ୍କର ଡିକି ଥାଏ ବସ୍ ର ସେଠି ଯଦି ଯିଏ ବହୁତ ଭାରି ଜିନିଷ ଆଣିଥାଏ ସେଗୁଡ଼ାକ ସେଇ ଡିକିରେ ରଖିଦିଅନ୍ତି ଆଉ ହେଉଛି ଯୋଉ ଆମର ଛୋଟ ବ୍ୟାଗ୍ ହେଲା କି ଆଉ କିଛି ଛୋଟ ଛୋଟ ଜିନିଷ ଆଉ ସିଟ୍ ଯୋଉଠି ବସୁଛନ୍ତି ଲୋକ ତା ଉପରେ ଥାଏ ସବୁ କ୍ୟାରିୟର୍ ଷ୍ଟୋରେଜ୍ କ୍ୟାରିୟର୍ ସେଇଠି ସବୁ ବ୍ୟାଗ୍ଫ୍ୟାଗ ରଖିଦିଆଯାଏ ଆଉ ବେଳେବେଳେ କିନ୍ତୁ ଥାଏ ଡ଼ର ଥାଏ କି କାଳେ ଉପରେ ରଖିଦେଲେ ଚୋରି ହେଇଯିବ କି ଆଉ ତେଣୁ ଯେତେବେଳେ ବସିବେ ସିଟ୍ରେ ତେଣୁ ସମସ୍ତେ ଟିକେ ନିଜ ବ୍ୟାଗ୍କୁ ନିଜ ମୁଣ୍ଡ ଉପରେ ରଖିବେ କିମ୍ବା ତାକୁ ଟିକେ ଯୋଉଠି ରଖିଥିବେ ଟିକେ ନଜର ରଖିଥିବେ ଆଉ ବସ୍ ତ ସବୁ ଡିଜେଲ୍ ରେ ଚାଲେ ବସ୍ରେ ଏ କେତେ ପଚାଶଟା ଅତିବେଶୀରେ ପଚାଶଟା ସିଟ୍ ଥାଏ ବସ୍ରେ ଯିବ ମାନେ ସେ ପାଖାପାଖି କଟକ ପାଖାପାଖି ହେଇଯିବ ସେ ପାଖିଆ ଲୋକ ଖାଲି ଚଢ଼ିଯିବେ ଆଉ ତା'ପରେ ଏତେ ଜାମ୍ କରିଦେବେ ଆଉ ଏଠି ଆଉ ନିଶ୍ୱାସ ନେବାକୁ ଜାଗା ନଥିବ କିନ୍ତୁ ଭଲ ବସ୍ରେ ଯିବା ଟା ଭଲ ଆମେ ଯୋଉ ବସ୍ରେ ଯାଉ ଡ୍ରାଇଭର୍ ଯେ ଚଲାନ୍ତି ଭଲ ଭଲ ଆଉ କଣ ସୁବିଧାରେ ବି ଯିବ କିଛି ଅସୁବିଧା ନାହିଁ ଏଇଆ କଣ ଟିକେ ବହୁତ ଜାଗାରେ ରହି ରହିକା ଯିବ